ଆଜ୍ଞା କୁହନ୍ତୁ ହଁ ଆପଣ କୁହନ୍ତୁ ଆଜ୍ଞା କ'ଣ ହେଇଛି ଆପଣଙ୍କର ଆଜ୍ଞା ହଉ ପନିପରିବା କିଣିବେ କି ହଉ କ'ଣ କ'ଣ ଦରକାର ଆପଣଙ୍କର କ'ଣ ଦରକାର ମୋ ଜମିରେ ତ ସବୁ କିଛି ଅଛି ପୋଇ ଶାଗ ଅଛି ଭେଣ୍ଡି ଅଛି ପୋଟଳ ଅଛି ଫୁଲକୋବି ଅଛି ଆପଣ କ'ଣ ଦରକାର ଆପଣଙ୍କର କ'ଣ ଦରକାର

ଅଛି ବାଇଗଣ ଅଛି ସବୁକିଛି ଅଛି ଆପଣଙ୍କର କ'ଣ ଦରକାର ଆପଣ କିଣିବେ କି କେଜି ଆପଣ ଯଦି ବହୁତ ବହୁତ ମାଲ୍ ନେବେ ତ ଏମିତି କମ କରିକି ଦେଇଦେବା ଆଉ ମୋ ମୋଠୁ ସମସ୍ତେ ଶସ୍ତାରେ ନେଉଛନ୍ତି ଯେ ସମସ୍ତେ ନେଉଛନ୍ତି ଆପଣଙ୍କୁ ଦରକାର କି ଆଜ୍ଞା କି ପୋଟଲ ଅଛି ପୁଇ ଶାଗ ଅଛି ଭେଣ୍ଡି ଅଛି ବାଇଗଣ ଅଛି ଫୁଲକୋବି ଅଛି ବନ୍ଧାକୋବି ଅଛି ଲଙ୍କା ଅଛି ହଁ ହଁ ସେତେବେଲଠୁ କହୁଛି ମୁଁ ଭଲ ଅଛି ବହୁତ ଜିନିଷ ସମସ୍ତେ କିନୁଛନ୍ତି ବିକୁଛନ୍ତି ମୋଠୁ ନେଇକି ମାର୍କେଟ୍ରେ ଅର୍ଥାତ ବଜାରରେ ବିକୁଛି ମୁଁ କମ୍ରେ ସବୁ ମାଲ୍ ଦେଇ ଦେଉଛି ଆଉ

ମୋର

ମୁଁ ଜମିରୁ ଉଠେଇକି ରଖିଥିବି ହେଲା ହଉ ହଉ ଦେଇଦେବି ଉଠେଇ ଦେବି କାଲି ଆସନ୍ତୁ ନେଇଯିବେ ଆପଣ କୋଡ଼ିଏ ଟଙ୍କା କେଜିରେ ନେବେ ତ ଆପଣ

ହଉ ଦେଇଦେବା କାଲି ଆସ ହେଲା

ଏମିତି ପନ୍ଦର ଟକା ପନ୍ଦର ଟଙ୍କା କେଜି ଆଇବ ଦେଖ ଆଗରୁ ସବୁକିଛି କହି ଦେଉଛି ହେଲା ହଉ ଠିକ୍ ଅଛି ଦେଇଦେବା କାଲି ଆସ ହେଲା ଆସ କାଲି ଦେଖିଦେବା ଦେଖିକି ଭଲଟା ବାଛିକି ନେଇଯିବ ଆପଣ ଆଉ କିଛି ନେବ କି ନାଇଁ ଆଉ ଅଛି ଲଙ୍କା ଅଛି ଦେଖ ନେବେ ଯଦି ଉଠେଇ ଦେବା ଗୋଟେ ଥର ଏକା କାଲିକୁ କେତେବେଲେ ଆସିବ ଆଜ୍ଞା ଆପ କେତେଟା ବେଲେ ହଉ ହଉ ଠିକ୍ ଅଛି ହଁ